ମଣିଷ ସବୁବେଳେ ସେମାନଙ୍କର ମୂଳ ସହିତ ସଂଯୋଗ କରିବାକୁ ଚାହେଁ ଯାହା ଏକ ତା'ର ସ୍ମୃତିପଟରେ ରହିଯାଏ ଏହି ପରିପେକ୍ଷୀରେ ମୋ'ର ବି କିଛି ଅଭୁଲା ସ୍ମୃତି ରହିଛି ଯାହାକି ମୋ'ର ପରିବାର ଏବଂ ବିଦ୍ୟାଳୟ କ୍ଷେତ୍ରରେ ରହିଛି ପରିବାରର କଥା କହିବାକୁ ଗଲେ ମୁଁ ବର୍ତ୍ତମାନ ଏବେ ବାହାରେ ପଢୁଛି ଯାହାକି ବହୁତ କମ୍ ଛୁଟି ମିଳେ ପରିବାର ସହିତ ଭଲସେ ମିଳାମିଶା କରିପାରେ ନାହିଁ ମାଉସୀମାନଙ୍କ ସହ ମାଉସୀ ମଉସାଙ୍କ ଘରକୁ ଯାଇପାରେନାହିଁ ଯେଉଁ ସଂପର୍କ ଯେଉଁ ସଂଯୋଗ ରହିବ କଥା ସେହି ସଂଯୋଗରେ ବହୁତ ଟିକିଏ ଦୂରତା ବଢିଯାଇଛି ଯାହାକି ବହୁତ ମନେ ପକାଉଛି ବିଦ୍ୟାଳୟର କଥା କହିବାକୁ ଗଲେ ପ୍ରାଥମିକ ସ୍ତରରୁ ଉଚ୍ଚମାଧ୍ୟମିକ ଯାଏ ଯେଉଁ ସ୍କୁଲ ଯିବାର ଘଟଣାବଳି ଯେଉଁ ସ୍କୁଲରେ ଯାଇକି ଖେଳିବା ଯେଉଁ ସ୍କୁଲରେ ଯାଇକି ପଢିବା ଶିକ୍ଷକମାନଙ୍କ ଆଦରରେ ରହିବା ବହୁତ ସେହି ସ୍ମୃତି ଗୁଡ଼ାକ ଆଜି ବି ମୁଖରିତ ହେଉଛି ଆଜି ବି ସାଙ୍ଗମାନେ ବହୁତ ସାଙ୍ଗ ମିଳନ୍ତି କିନ୍ତୁ ସେ ସାଙ୍ଗ ସାଙ୍ଗମାନଙ୍କ ଭିତରେ ଯେଉ ସଂଯୋଗଟା ଥିଲା ସେହି ସଂଯୋଗଟା ଏବେ ଯାଏ ବି ଠିକ ଭାବରେ ରହିପାରୁନାହିଁ କେତେ ନୂଆ ନୂଆ ସାଙ୍ଗ ଆସୁଛନ୍ତି ନୂଆ ନୂଆ ସାଙ୍ଗ ଯାଉଛନ୍ତି କିନ୍ତୁ ସେ ଭାବଟା ସେହି ପୁରୁଣା ସାଙ୍ଗମାନଙ୍କ ଭିତରେ ଆଜି ବି ଉଜ୍ଜୀବିତ ହୋଇକି ରହିଯାଇଛି ଆଜି ତ ସେମାନଙ୍କୁ କମ ସମୟରେ ମଧ୍ୟ ବି ସେମାନଙ୍କ ଭିତରେ ବାର୍ତ୍ତାଳାପ ହେଲେ ବି ବହୁତ ଖୁସି ଲାଗୁଛି ଯେଉଁ ସ୍ମୃତିଟା ସେମାନଙ୍କ ମଧ୍ୟରେ ମୁଁ ସାଉଁଟିଛି ତାହା ମୋତେ ବହୁତ ଭଲ ଲାଗୁଛି